ମୁଁ ଗଛ ଲଗେଇବା ପାଇଁ କି ଆଗ୍ରହ ପ୍ରକାଶ କରେ ବରଗଛ ଏବଂ ଆମ୍ବଗଛ ଏଇସବୁ ଲଗାଇଲା ପରେ ଲତା ଜାତୀୟ କଖାରୁ ତାପରେ ହେଲା ଜହ୍ନି ଓ ଆମର କଲରା ଏ ପ୍ରକାରକୁ ମୁଁ ଲଗାଏ କାରଣ ସେଥିରୁ ଆମେ କିଛି ପରିବା ଖାଇପାରିବା ଆଉ ବରଗଛ ହେଲେ ଏ ସେ ଅଧିକ ଅମ୍ଳଜାନ ଦେବ ତେଣୁ ବରଗଛ ଏବଂ ଆମ୍ବଗଛକୁ ମୁଁ ପ୍ରିଫର କରେ